ଆମ ପାଖରେ ଚବିଶ ଘଣ୍ଟାରୁ ଅଠର ଘଣ୍ଟା ବିଜୁଳି ଅଛି ବିଜୁଳି କାଟ ଯୋଗୁଁ ଲୋକମାନେ ବହୁତ ପ୍ରଭାବିତ ହୁଅନ୍ତି ବିଜୁଳି ଆମ ଲୋକମାନଙ୍କର ପାଖରେ ନ ରହିଲେ ଲୋକମାନେ ବହୁତ ହଇରାଣର ଅସୁବିଧା ମଧ୍ୟ ଭୋଗନ୍ତି ବିଜୁଳି ସାଧାରଣତଃ କା କାଟ ହେଲେ ପିଲାମାନେ ପାଠ ପଢ଼ିବାରେ ମଧ୍ୟ ଅସୁବିଧା ହୁଏ ଛଅଟି ଋତୁ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଆମେ ତିନୋଟି ଋତୁ ଅନୁଭବ କରିପାରୁ ଏ ତିନୋଟି ଋତୁରେ ଗ୍ରୀଷ୍ମ ଋତୁରେ ବିଜୁଳି ନିହାତି ଦରକାରେ ବିଜୁଳି କାଟ ହେଲେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ବିଜୁଳି ନହେଲେ ଲୋକମାନେ ବହୁତ ହନ୍ତସନ୍ତ ହୁଅନ୍ତି ଏବଂ ପଦାରେ ବୁଲନ୍ତି ନଦୀ କୂଳରେ ବୁଲନ୍ତି ଶୀତ ଋତୁରେ ବିଜୁଳିର ଟିକେ କମ ପରିମାଣରେ ବ୍ୟବହାର ହୁଏ ଏବେ ମଧ୍ୟ ଶୀତ ଋତୁରେ ଛାଡ଼ିଦେଲେ ବର୍ଷା ଋତୁରେ କିଛି ଜଣା ପଡ଼ିନି ବର୍ଷା ଋତୁରେ ବି ବିଜୁଳି ମଧ୍ୟ ଚାଲୁ ରହୁଛି ଫ୍ୟାନ୍ ଚାଲୁ ନ ଚାଲିଲେ କେହି ଶୋଇପାରୁନାହାନ୍ତି ଆଉ ଏମିତି ଋତୁମାନଙ୍କ ମଧ୍ୟରେ ଗ୍ରୀଷ୍ମଋତୁ ଶୀତଋତୁ ବର୍ଷାଋତୁ କ'ଣ ବର୍ତ୍ତମାନେ ବର୍ତ୍ତମାନେ ଆମ କ୍ଲାଇମେଟ୍ ଏମିତି ହେଇଗଲାଣି ସବୁବେଳେ ବିଦ୍ୟୁତ୍ ନିହାତି ଦରକାର ପଙ୍ଖା ଚଲେଇବା ପାଇଁ ପଙ୍ଖା ତଳେ ନ ବସିଲେ ଲୋକମାନେ ତାଙ୍କ ଜୀବନ ଦୁବିଷ ଅବଚାର ହବ ଏବଂ ଦେହରୁ ଗମଗମ ହେଇ ଝାଳ ବୋହିବ କାମ କରିପାରୁନାହାନ୍ତି ବିଦ୍ୟୁତ ନିହାତି ଦରକାର